ମ୍ୟାଡ଼ମ୍ କୁହନ୍ତୁ କେତେଟା ଆଜ୍ଞା ତ ଆପଣ କୌଣସି ଲୋକେସନ୍ ସିଲେକ୍ଟ୍ କରିଛନ୍ତି ନାଁ ଆମେ ସିଲେକ୍ଟ୍ କରିବୁ ଆପଣଙ୍କ ପାଇଁ ତ ଆପଣ କୋଣାର୍କ ସି ବିଚ୍ ହେଲେ ଆପଣଙ୍କ ଫୋଟ ଭଲ ଆସିବ ସନ୍ ସେଟ୍ ସନ୍ ରାଇଜ୍ ରହିବ ପାଣିରେ ମଧ୍ୟ ଫୋଟ ଭଲ ଆସିବ ଏବଂ ଚିଲିକା ଗଲେ ମଧ୍ୟ ଆପଣଙ୍କ ଫୋଟ ଭଲ ଆସିବ କେଉଁଠିକି ଯିବାକୁ ଚାହୁଁଛନ୍ତି କୁହନ୍ତୁ ଆଜ୍ଞା କୋଣାର୍କ ଗଲେ ଆପଣ ସି ବିଚ୍ରେ ଭଲ ଫୋଟ ଆସିବ ତ କଷ୍ଟ୍ୟୁମ୍ କଷ୍ଟ୍ୟୁମ୍ଟା ଆଜ୍ଞା ଆପଣଙ୍କ ଡ୍ରେସ୍ କୋଡ୍ କ'ଣ ରହିବ କେବେ ସୁଟିଂ କରିବେ କ'ଣ କରିବେ ଆପଣ ଆମକୁ ଜଣେଇବେ ଆଜ୍ଞା ଆପଣଙ୍କ ଡ୍ରେସ୍ କୋଡ୍ ଆପଣ ଆଣିବେ ନାଁ ଆମେ ଦେବୁ ଭଡ଼ାରେ ହେଲେ ଆପଣଙ୍କୁ ପ୍ରାଇସ୍ ଅଧିକା ଆସିବ ତ ସୁଟିଂ ଆଉ କଷ୍ଟ୍ୟୁମ୍ ପାଇଁ ଏକ୍ସଟ୍ରା ପେମେଣ୍ଟ୍ କରିବା ପାଇଁ ପଡ଼ିବ କଷ୍ଟ୍ୟୁମ୍ ପାଇଁ ଏକ୍ସଟ୍ରା ପାଞ୍ଚ ହଜାର ପେମେଣ୍ଟ୍ କରିବାକୁ ପଡ଼ିବ ସୁଟିଂ ବାଦ ଫୋଟ ଉଠେଇବା ପାଇଁ ଆମର ପଚାଶ ହଜାର ଆସିବ ଆପଣଙ୍କର କଷ୍ଟ୍ୟୁମ୍ ଆଉ କଷ୍ଟ୍ୟୁମ୍ ପାଇଁ ପାଞ୍ଚ ହଜାର ଆସିବ ଆଉ ବାକି ସବୁ ଆପଣ ଦେବେ ଯିବା ପାଇଁ ଗାଡ଼ି ଇ ସବୁ ଆପଣ କରିବେ ଇ ସେଇଟା ନାଇଁ ଆମର ଚାରି ପାଞ୍ଚଟା ପିଲା ଯିବେ ତ ଗାଡ଼ି ଯିବ ଆମର ଖାଇବା ପିଇବା ଅଛି ଆମର ଏଡ଼ିଟ୍ ଫେର ଆପଣଙ୍କର ଅଛି ତ ଭଲ କ୍ୱାଲିଟିର ଫୋଟ ଆସିବ ଭଲ ପଇସା ହେଲେ ତ

ଅହ ହଁ ରେଟ୍ ଅ କମେଇବା ଆପଣ ଡେଟ୍ ଫିକ୍ସ୍ କରିକି ଆମକୁ ଜଣେଇବେ ଜଣେଇ ଦେଲେ ତ ଆମେ ସୁଟିଂ କରି ସାରିଲେ ଆପଣ ଏବେ ଆଡ଼ଭାନ୍ସ୍ ଦେଇଦେବେ ତ ସୁଟିଂ ସରିଲା ପରେ ଆଉ ନେକ୍ସଟ୍ ପେମେଣ୍ଟ୍ ଯାହା ହବ କରିବେ ନାଇଁ ଆମର ଦିନେ ଦୁଇ ଦିନି ଦି ଲାଗିବ ସୁଟିଂ ଆପଣଙ୍କର ତ ସେହି ହିସାବରେ ଦିନକୁ ଯେତିକି ହେଇଥିବ ଦିନକୁ ପଚିଶ ହଜାର ହେଲେ ଆମେ ଦୁଇ ଦିନକୁ ପଚାଶ ହଜାର ଟଙ୍କା ନେବୁ ଆପଣଙ୍କଠାରୁ

ହଉ ଧନ୍ୟବାଦ ଆମ ସର୍ଭିସ ପାଇଁ